ଗ୍ରାମାଞ୍ଚଳର ଯୁବପିଢ଼ି ସହରରେ ଆସିକି ନା ବହୁତ ଭଲ ଅନୁଭବ କରିଥାନ୍ତି କିନ୍ତୁ ସହରର ଗ୍ରାମବାସୀ ସହରବାସୀ ଗ୍ରାମାଞ୍ଚଳରେ ଆସେ ବହୁତ ଅନୁଭବ କରିଥାନ୍ତି ଗ୍ରାମାଞ୍ଚଳରେ ଭଲ ବୋଲି କାରଣ ଗ୍ରାମାଞ୍ଚଳରେ ଖରା ଦିନ ବହୁତ ଭଲ କିନ୍ତୁ ସହରବାସୀ ଗ୍ରାମାଞ୍ଚଳରେ ଆସେ ଗ୍ରାମାଞ୍ଚଳରେ ଆନନ୍ଦ ଗଛଲତା ଅଛି କିନ୍ତୁ ସହରରେ ବହୁତ ଅସ୍ମିଦା ସମସ୍ୟାର ସମାଧାନ ହୋଇଥାଏ